ଆମର ବହୁତ ପଶୁ ଅଛି ମୁଁ ସେମାନଙ୍କୁ ବହୁତ ଭଲପାଏ ଆମର ବାଛୁରୀ ଛେଳି ଗାଈ କୁକୁଡ଼ା ସବୁ ଅଛନ୍ତି ମୋ ସାଥିରେ ଦି ଯା ଦୁଇଟା ବାଛୁରୀ ଆମର ମୁଁ ତା ସହିତ ବହୁତ ଭଲପାଏ ତାକୁ ବହୁତ ଖେଳେ ତାଙ୍କ ସହିତ ଜଣକ ନାଁ ଚୁମ୍କି ଜଣକ ନାଁ ରାଧିକା ଆଉ ଗୋଟେ ଛେଳି ଛୁଆ ଅଛି ମୁଁ ତା ସହିତ ଖେଳେ ତାକୁ ବହୁତ ଭଲପାଏ ତା ନାଁ ଝୁମୁରି ଆଉ ଆଉ ତାଙ୍କୁ ବହୁତ ଭଲପାଏ ତାଙ୍କ ସହିତ ମୁଁ ସବୁବେଳେ ଖେଳେ ତାଙ୍କୁ ମୁଁ ହାତରେ ଖୋଇଦିଏ ଆଉ ସିଏ ଏ ବହୁ ଖେଳନ୍ତି ଖୁସି ହୁଅନ୍ତି ମୋ ସାଙ୍ଗରେ ଆମେ ସାଙ୍ଗ ହୋଇକି ଖେଳୁ ଆଉ ତାଙ୍କୁ ବେଳେବେଳେ ସିଏ ତାଙ୍କ ଭାଷା ତ ମୁଁ ବୁଝି ପାରେନି କିନ୍ତୁ ଟିକିଏ ଟିକିଏ ବୁଝିପାରେ ସିଏ ଖାଇବାକୁ ତାଙ୍କୁ ଭୋକ ହେଲେ ତାଙ୍କ କାର୍ଯ୍ୟକଳାପରୁ ଟିକିଏ ଜଣାପଡ଼େ କି ତାଙ୍କୁ ଭୋକ ହେଉଛି ବୋଲି ଆଉ ମୁଁ ଜାଣିପାରେ ତାଙ୍କୁ ଖାଇବାକୁ ଦିଏ ଭଲସେ ଯତ୍ନ ନିଏ ଗାଧୋଇ ଦିଏ ପରିଷ୍କାର ତାଙ୍କୁ ରଖେ ତାଙ୍କ ଗୁହାଳରେ ପରିଷ୍କାର କରେ ଖରକା ଖୁରିକି କରେ ସଫା ସୁତୁରା କରିକି ରଖେ ମାନେ ବହୁତ ଭଲରେ ରଖେ ତାଙ୍କୁ ସଫା ସୁତୁରା କରିକି ଇଏ କରେ ଆଉ